ମୁଁ ଗତ ବାର ତାରିଖ ଦିନ ଗୋଟିଏ ଚଉକି କିଣିଥିଲି ଆମ ଗାଁକୁ ଗୋଟିଏ ମୋଟର ସାଇକଲ୍ରେ ଜଣେ ଲୋକ ଚଉକି ବିକି ଆସିଥିଲା ତା'ଠାରୁ ମୁଁ ଗୋଟିଏ ଚଉକି କିଣିଥିଲି ଚଉକିର ଦାମ୍ ପାଞ୍ଚଶହ ଟଙ୍କା ଚଉକି ଦେଖିବାକୁ ବହୁତ ସୁନ୍ଦର ଦେଖାଯାଉଥିଲା ଚଉକିର ରଙ୍ଗ ନୀଳ ରଙ୍ଗର ଥିଲା ଚଉକିର ପଛପଟେ ବିଭିନ୍ନପ୍ରକାରର ଫୁଲ ଫୁଟିଥିଲା ଯୋଗୁଁ ଚଉକିଟି ଆକର୍ଷଣ ଲାଗୁଥିଲା ଏହି ଚଉକିଟି ଦେଖି ଆମ ଘରେ ବହୁତ ଖୁସି ହୋଇଗଲେ ଚଉକିରେ ବସିବାକୁ ବହୁତ ଭଲ ଲାଗୁଥିଲା ଏହି ଚଉକିଟି ପ୍ଲାଷ୍ଟିକ୍ରେ ତିଆରି ଏବଂ ବସିବା ଜାଗାରେ ତୁଳାର ଗୋଟିଏ ଛୋଟ ଗଦିବି ଅଛି ଗଦିଟା ବହୁତ ନରମ ଲାଗୁଛି